ଆଉ କ'ଣ କ'ଣ ବନେଇଛନ୍ତି ଆଜ୍ଞା ଆଉ କେତେ ଟଙ୍କା କରୁଛନ୍ତି ଦଶ ଟଙ୍କାରେ ତିନି ଦଶ ଟଙ୍କାରେ ତିନିଟା ସିଙ୍ଗଡ଼ା କେତେ ରେଟ୍ ନେଉଛନ୍ତି ଅଧିକା ରେଟ୍ ନେଉଛନ୍ତି ଆଉ ଆମର ତ ସେଆଡ଼େ ଏମିତି ନାଇ ହୁଏ ଆମର୍ ଗାଁ ଆଡ଼େ ଦଶ୍ ଟଙ୍କା ବଡ଼ ବଡ଼ ସମୋସା ତମଠୁ ସିଙ୍ଗଡ଼ା ବଡ଼ ବଡ଼ ଛୋଟ ଛୋଟ ଜାଗା ଆମର ଆଉ ଆଉ ଆଉ ଦଶ ଟଙ୍କାରେ ନାଇ ଗୋଟେ ମୁଁ ନେବି ଗୋଟେ ପାର୍ସଲ୍ ନେବି ଗୋଟେ ତିନିଶହ ଟଙ୍କାର ଆଉ ଦଶ ଟଙ୍କାର ଚାରିଟା ଦେେଲେ ହେବ ନା ଆଉ ନହେଲେ ଆଉ ଆଉ କ'ଣ ଆଉ କ'ଣ ବନେଇଛନ୍ତି କି ମିଠା କି ରସଗୋଲା ରସଗୋଲା ପିସ୍ ରସଗୋଲା ପିସ୍ କେତେ ଲାଗିବ ପିସ୍ ଗୋଟେ ପନ୍ଦର ଟଙ୍କା ସବୁ ତ ରେଟ୍ କରୁଛନ୍ତି ଆମର ଆସୁନାହାନ୍ତି ବେଙ୍ଗଲୋର୍ ଆଡ଼େ ଦେଇକି ସବୁ କେତେ କମ୍ ଯଦି କରିଲେ ସିଆଡ଼େ କଲ୍ଫଲ୍ କରିଲେ ଆମ ରୁମ୍ଫୁମ୍ ଅଛି ହେଲେ ଦେବୁ ଆ ଅଛି ତ ଆପଣ ଆସନ୍ତୁ ମୁଁ ତ ପଅରଦିନ ଯାଉଛି ହେଲା ଆସନ୍ତୁ ଆଚ୍ଛା ଆଚ୍ଛା ଆଉ ଆଉ ମୋତେ ମୋର କ'ଣ କମିସନ୍ ଦେବେ ନା ଆଉ ଖାଲି ସାଙ୍ଗରେ ଯିବାକି ହଁ ହଁ ହଁ ହଁ ହଁ ହଁ ହଁ ଆଉ କ'ଣ ଟେଷ୍ଟ୍ ହେଉଛି ଯଦି ପଠାନ୍ତୁ ଗୋଟେ ପାର୍ସଲ୍ ବଢ଼େଇ ଦିଅନ୍ତୁ ଗୋଟେ ଦୁଇଶହ ତିନିଶହ ଟଙ୍କାର ଆମେ ହୋମ୍ କରିଦିଅ ହଉ ହଉ ହଉ